ସବୁ ଅଞ୍ଚଳରେ ଇଲେକ୍ସନ୍ ହୁଏ ଆମ ଅଞ୍ଚଳରେ ବି ଇଲେକ୍ସନ୍ ହେଉଛି ଯାହାକି ଆମ ଅଞ୍ଚଳରେ ତିନି ଦଳ ହୋଇ ଇଲେକ୍ସନ୍ ଲଢ଼ନ୍ତି ବିଜେପି ବିଜେଡ଼ି କଂଗ୍ରେସ ତିନି ଦଳମାନ ଇଲେକ୍ସନ୍ ଟାଇମ୍ରେ ସବୁ ନେତା ମନ୍ତ୍ରୀ ଯାହାକି ସମସ୍ତେ ଆସନ୍ତି ଏବଂ ସବୁ କହିଯାଆନ୍ତି ଯେ ମୁଁ ପୋଖରୀ କରିଦେବି ମୁଁ ଭଲ ଘର କରିଦେବି ରାସ୍ତା କରିଦେବି ସ୍କୁଲ ନିର୍ମାଣ କରିଦେବି ସବୁ କୁହନ୍ତି କିନ୍ତୁ କାମ କିଛି ଇଲେକ୍ସନ୍ ସରିଲା ପରେ କାମ କିଛି ହୁଏ ନାହିଁ ଯାହା କି ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିନ୍ତୁ ବର୍ତ୍ତମାନ ତ ଆମ ଅଞ୍ଚଳରେ ବିଜେଡ଼ିର ବାଜିମାତ୍ ଚାଲିଛି ଯାହା କି ସେମାନେ ଭଲ କାମ କରୁଛନ୍ତି ସ୍କୁଲ କଲେଜ ଯାହା ନଥିଲା ତାହା ସବୁ ପୂର୍ଣ୍ଣ ହେବାରେ ଲୋକମାନେ ବର୍ତ୍ତମାନ ସବୁ ଖୁସିରେ ଅଛନ୍ତି ଯାହା କି ବିଜେଡ଼ି କିଛି କିଛି କାମ କରି ଚାଲିଛି ଯାହାକି ରାସ୍ତା ନଥିଲା ରାସ୍ତା କରି ପାରିଛୁ ସ୍କୁଲର ନିର୍ମାଣ ସବୁ ବର୍ତ୍ତମାନ ବିଜେଡ଼ି ଭଲ କାମ କରିଛି ଲୋକମାନେ ବି ଖୁସି ଅଛନ୍ତି ଏବେ ଲୋକ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ଯାହାକି ପ୍ରତ୍ୟେକ ଗାଁ ଗଣ୍ଡା ସବୁଠି ମଧ୍ୟ ରାସ୍ତାର ସବୁ ନିର୍ମାଣ ଚାଲିଛି ଆଉ ସ୍କୁଲ କଲେଜ ସବୁ ଭଲ ଭାବରେ ଚାଲିଛି ବର୍ତ୍ତମାନ କିଛି ଅସୁବିଧାର ସମ୍ମୁଖୀନ ଲୋକମାନେ ହେଉନାହାନ୍ତି ଯାହାକି ବିଜେଡ଼ି ସବୁବେଳେ ବର୍ତ୍ତମାନ କରିଛି ଆଗକୁ ମଧ୍ୟ କରିବ ବୋଲି ସେ ବି କହୁଛି ବର୍ତ୍ତମାନ ସବୁ ରାସ୍ତାଘାଟ ସବୁ ଗାଁ ଗଣ୍ଡା ସବୁଆଡ଼େ ରାସ୍ତା ହୋଇ ସାରିଲାଣି ସ୍କୁଲ ମଧ୍ୟ ହୋଇ ସାରିଲାଣି ଆଉ ଲୋକମାନେ ଏତେ ଅସୁବିଧାର ସମ୍ମୁଖୀନ ହଉନାହାନ୍ତି ଆଗରୁ ଯେଉଁ ନେତା ମାନେ ଆସୁଥିଲେ କହୁଥିଲେ ମୁଁ କରିଦେବି ଇଲେକ୍ସନ୍ ଭୋଟ୍ ପାଇବା ପାଇଁ କିନ୍ତୁ ସେମାନେ କରୁନଥିଲେ ବର୍ତ୍ତମାନ କିନ୍ତୁ ବିଜେଡ଼ି ସରକାର ବହୁତ କିଛି କରୁଛନ୍ତି ଆଗକୁ ମଧ୍ୟ କରିବା ପାଇଁ ଦେଇଛନ୍ତି